ଦୌଡ଼ିବା ଦ୍ୱାରା ଦୌଡ଼ିବାକୁ ହେଲେ ଆମକୁ ବିଭିନ୍ନ ପ୍ରକାର ଫଳମୂଳ ଖାଇବାକୁ ପଡ଼ିଥାଏ ଯାହାଦ୍ୱାରା ଶକ୍ତି ଅଧିକ ହୋଇଥାଏ କଞ୍ଚା ଫଳମୂଳ ଫ୍ରୁଟ୍ସ ଇତ୍ୟାଦି ଖାଇଲେ ଆମର ସ୍ମରଣ ଶକ୍ତି ମଧ୍ୟ ବଢ଼ିଥାଏ ଆଉ ଶକ୍ତି ଥିବାରୁ ଆମେ ଖୁବ୍ ଯୋରରେ ଦୌଡ଼ି ପାରିଥାଉଁ ପ୍ରତିଦିନ ଶହେ ମିଟର ଦୌଡ଼ିବା ଅଭ୍ୟାସ କରିବା ଭଲ ଏକ କିଲୋମିଟର ୱାର୍କିଂ କରିବା ଭଲ ତା ଦ୍ୱାରା ଆମ ଶରୀର ଠିକ ହୋଇଥାଏ ଶକ୍ତି ନ ପାଇବାରୁ ଆମେ ନ ନମନୀୟତାର ସମ୍ମୁଖୀନ ହୋଇଥାଉଁ ନମନୀୟତା ହେଇଗଲେ ଆମ ମନ ପ୍ରାଣ ସବୁ ନମନୀୟତାର ସମ୍ମୁଖୀନ ହୋଇଥାଏ ତାଦ୍ୱାରା ଆମେ କିଛି କାମ କରିପାରି ନଥାଉ